ହଁ ମୁଁ ଭାବୁଛିକି ପିଲାମାନଙ୍କୁ ଓଡ଼ିଆ ଭାଷା ଏବଂ ଓଡ଼ିଆ ଶିକ୍ଷା ଦେବା ନିହାତି ଆବଶ୍ୟକ କାରଣ ଓଡ଼ିଆ ହେଉଛି ଆମ ମାତୃଭାଷା ଓଡ଼ିଆ ହେଉଛି ଆମ ଆଞ୍ଚଳିକ ଭାଷା ଏବଂ ଓଡ଼ିଆକୁ ଆମେମାନେ କିପରି ଅଭିବୃଦ୍ଧିରେ ଆଗକୁ ନେବା ଏବଂ ଓଡ଼ିଆ ଭାଷାକୁ କିପରି ଆମର ରାଷ୍ଟ୍ରଭାଷା ଭାବେ ମାନ୍ୟତା ଦେବା ନିହାତି ଆବଶ୍ୟକ ରହୁଛି ଏବଂ ଗୁରୁତ୍ଵପୂର୍ଣ୍ଣ ବି ରହୁଛି ଏବଂ ଜେଉଁ ପିଲାମାନେ ରହୁଛନ୍ତି ସେମାନେ ଓଡ଼ିଆ ଭାଷାକୁ ଯେତେ ଆପଣେଇବେ ଏବଂ ଓଡ଼ିଆ ଭାଷା ବିଷୟରେ ଯେତେ ଜାଣିବେ ସେତେ ଓଡ଼ିଆ ଭାଷାକୁ ଆମ ରାଷ୍ଟ୍ରଭାଷା ସହିତ ଶୀଘ୍ର ମଧ୍ୟ ଓଡ଼ିଆ ଭାଷା ଆମ ରାଷ୍ଟ୍ରଭାଷା ଭାବେ ମାନ୍ୟତା ପାଇବ